ଆଉଟ୍ଡୋର୍ ଗେମ୍ ଯେମିତିକି ବ୍ୟାଡ଼ମିଣ୍ଟନ୍ କ୍ରିକେଟ୍ ଫୁଟ୍ବଲ୍ ହକି କବାଡ଼ି ଟେନିସ୍ ଖୋ ଖୋ ଗୁଡ଼ି ଉଡ଼େଇବା ଗିଲିଦଣ୍ଡା ଆଉ ପିଠୁ ନଟୁ ବୁଲାଇବା ଆଉ ମାର୍ବଲ୍ରେ ଯେଉଁ ଆମର କାଞ୍ଚା ଖେଳିବା ଭଲିବଲ୍ ବାସ୍କେଟବଲ୍ କିତ୍ କିତ୍ ଦଉଡ଼ି ଟାଣିବା ଇତ୍ୟାଦି ଆଉ